ଯେତେବେଳେ ମୁଁ ଅଧିକ ଦିନ ପାଇଁ କୁଆଡ଼େ ଘରୁ ବାହାରକୁ ଯାଇଥାଏ ସେତେବେଳେ ମୁଁ ମୋ ବଗିଚାରେ ଲଗାଇଥିବା ଗଛ ଗୁଡ଼ିକର ଆଗୁଆ ଯତ୍ନ ନେଇଯାଇଥାଏ ଯେମିତିକି ଗଛରେ ଯାହା ଦରକାର ଖତ ସେ ଗଛ ମୂଳେ ପକାଇ ଦିଏ ଆଗୁଆ ଆଉ ଯେଉଁ ଗଛଟାରେ ଅଧିକ ପାଣି ଦରକାର ଗଛ ତଳେ ଖାଲ ଖୋଳିକି ପାଣି ପକାଇ ଦିଏ ଆଉ ବିଭିନ୍ନ ପରିବା ଚୋପା ଗଛ ମୂଳରେ ପକାଇଦିଏ ଆଉ ଆମ ଘରେ ମୋର ବାପା ମାଆ ମୁଁ ନଥିବା ସମୟରେ ସେମାନେ ଗଛର ଯତ୍ନ ନିଅନ୍ତି